ଆପଣମାନେ ତ ଦେଖୁଥିବେ ସରକାର ଆମକୁ କେମିତିଆ ସହଯୋଗ କରୁଛି ସବୁକିଛି ସହଯୋଗ କରୁଛି ଆମେ କ'ଣ ପାଇଁ ଆଗ୍କୁ ବଢ଼ିବାନି କ'ଣ ପାଇଁ ଆମର ଦେହକୁ ସୁସ୍ଥ ରଖିବାନି ରଖିବା ପାରିବାନାହିଁ ସରକାର ତ ଆମ ପାଇଁ ସବୁକିଛି କରୁଛି ଆଘେ ଏନ୍ତା ଜିନିଷ୍ମାନେ ନାଇଁଥାଇ ଏବେ କିଛି ସବୁକିଛି ଏନ୍ତା ହେଲାନେ ଆଗିଲ୍ ସବୁକିଛି ନେଇଁ ହେଇଥାଇ ସେ ଟାଇମ୍ନେ ଜାନି ନେଇଁ ପାରୁଥାଇ ଇ ଜିନିଷ୍ କଲେ ଏନ୍ତା ହେବା ସେ ଜିନିଷ୍ କଲେ ସେନ୍ତା ହେବା ବଟ୍ ଏବେ ସର୍କାର୍ ସବୁକିଛି ଆମର ଲାଗି ସହଯୋଗ କରୁଚି ସବୁକିଛି ଦଉଛି ସରକାର ସବୁଲୋକ୍ ସ୍ଵାସ୍ଥ୍ୟ ରହିବେ ସବୁଲୋକ୍ ସବୁକିଛି ଭଲ୍ ରହିବେ ଦେହ ଫିଟ୍ନେସ୍ଟା ଭଲ୍ରେ ପୁରା ବେନିଫିଟ୍ ହେବ ବ୍ଲଡ଼୍ ସାର୍କୁଲେସନ୍ ଭଲ୍ ରହିବ ଏକ୍ସର୍ସାଇଜ୍ କଲେ ଭଲ ଲାଗିବ ଦେହେଟା ଫୁର୍ତି ଲାଗିବ ଭାରି ସମୟ ବଞ୍ଚିପାରିବା ଏକ୍ସର୍ସାଇଜ୍ ମାଧ୍ୟମରେ ଆମର ବ୍ଲାକ୍ ବ୍ଲଡ଼୍ ସାର୍କୁଲେସନ୍ ଭଲ୍ ଥିଲେ ଦେହ ବି ଭଲ୍ ଥିବ ମାଇଣ୍ଡ୍ କ୍ଳିୟର୍ଲି ରହିବ କୁଲ୍ଟା ରହିବ ଥଣ୍ଡା ହେବାନି ଆମ ଅଞ୍ଚଲରେ ଏହି କଲେଜ୍ରେ ଗୋଟିଏ ସ୍ପୋର୍ଟ୍ଟା ହେଲା ମୁଁ ସେଥିରେ ରନିଂ କରିଥିଲି ସେଠି ଫାଷ୍ଟ୍ ପ୍ରାଇଜ୍ ପାଇଥିଲି ସେଥିପାଇଁ ମୋତେ ଫାଷ୍ଟ୍ ପ୍ରାଇଜ୍ରେ ଆବାର୍ଡ଼ ମିଳିଥିଲା ପାଞ୍ଚ ପାଞ୍ଚ ହଜାର ଟଙ୍କା ମୁଁ ସେଥିପାଇଁ ବହୁତ ଗର୍ବିତ ହେଲି ସେଥିପାଇଁ ମୋତେ ବହୁତ ସରକାର ତରଫରୁ କିଛି ମିଳିଲା ମୁଁ ଷ୍ଟେଟ୍ ଲେବଲ୍ ତକ୍ ଯାଇକି ଦୌଡ଼ିଲି ବାଇଶ୍ ମିଟର୍ ବାଇଶି ମିଟର୍ ଦୌଡ଼ିଲାକୁ ଫାଷ୍ଟ୍ ପ୍ରାଇଜ୍ରେ ମତେ କିନି ଦଶ ହଜାର୍ ଷ୍ଟେଟ୍ ଲେବୁଲ୍ରେ ମିଲିଲା ମୁଁ ସେଥିପାଇଁ ବହୁତ ଗର୍ବିତ ସରକାର୍କୁ ସରକାର୍ ମୋତେ ଏମିତି ସାହାଯ୍ୟ କଲା ସବୁ ପିଲା ପାଇଁ ସାହାଯ୍ୟ କରୁଛି ଆମକୁ ଆଗକୁ ବଢ଼ିବା ବଢ଼ିବାକୁ ପଡ଼ିବ ସାହାଯ୍ୟ ସରକାର କରୁଛି ଫ୍ରୀରେ ତ କ'ଣ ପାଇଁ ଆମେ ସବୁକିଛି କରିବା ନାହିଁ ଆମେ ଆଗ୍କୁ ବଢ଼ି ଚାଲିବା ଏ ପାଇଁ ସର୍କାର୍କୁ ସର୍କାର୍ ଆମ ପାଇଁ